ସାଧାରଣତଃ ଭାବରେ ମୁଁ ଯେତେବେଳେ ଖାଦ୍ୟ ପ୍ରସ୍ତୁତ କରେ ଅନ୍ୟମାନଙ୍କୁ ଯେମିତି ଭଲ ଲାଗିବ ଯେଉଁ ଶୈଳୀରେ ଭଲ ଲାଗିବ ମୁଁ ସେହି ସେହି ସ୍ୱାଦ ଅନୁସାରେ ତାଙ୍କରି ଇଚ୍ଛା ଅନୁସାରେ ମୁଁ ଖାଦ୍ୟ ପ୍ରସ୍ତୁତ କରେ ଏବଂ ତାଙ୍କୁ ଯେଉଁମାନଙ୍କୁ ଯେଉଁମାନଙ୍କ ପାଇଁ ମୁଁ ଖାଦ୍ୟ ପ୍ରସ୍ତୁତ କରେ ତାଙ୍କୁ ପ୍ରଥମେ ଦିଏ ଏବଂ ସେମାନେ ସ୍ୱାଦ କରି ସ୍ୱାଦ ଚାଖି ମୋତେ କହନ୍ତି